ମୋ ଘରେ ଜୀବଜନ୍ତୁଙ୍କ ଯତ୍ନ ନେବା ପାଇଁ ପ୍ରାକୃତିକ ଏବଂ ଜୈବିକ ପଦ୍ଧତି ବ୍ୟବହାର କରିଥିବାରୁ ଲାଭ ହୋଇଥାଏ ଏବଂ ତା'ର ଜନ୍ମ ନେବା ନିହାତି ଜରୁରୀ ଯେମିତିକି ବୟସ୍କ ବୁଢ଼ା ବୁଢ଼ି ମାନଙ୍କର ଯତ୍ନ ନେବା ପରାମର୍ଶ ପାଇବା ଜରୁରୀ ଅଟେ ସେ ସେମିତି ଯେ କୌଣସି ଆପଣଙ୍କ ଘରରେ ଥିବା ଜୀବଜନ୍ତୁକୁ ମଣିଷ ଭଳି ସେହି ଜୀବକୁ ଯତ୍ନ ନେବା ଜୈବିକ ପଦ୍ଧତି ଆବଶ୍ୟକ ପଡ଼ିଥାଏ ତେଣୁ ଆମେ ଭଲ ଭାବରେ ଯତ୍ନ ନେଲେ ପ୍ରାକୃତିକ ସମ୍ପଦର ବିନିମୟ ଶିକ୍ଷା ମଣିଷ ମନରେ ଥିବା ନିହାତି ଆବଶ୍ୟକ ସେଥିପାଇଁ ଆମେ ଜୀବଜନ୍ତୁ ପାଳନ କରିବା ସହିତ ତା'ର ଯତ୍ନ ନେବା ନିହାରି ନିହାତି ଦରକାର ଏଥିରେ ଆମକୁ କ୍ଷତିରୁ ଲାଭଦାୟକ ରଖିଥାନ୍ତି